ହଁ ଆମ ଖୋର୍ଦ୍ଧା ଜିଲ୍ଲା ଲୋକମାନେ ସାଧାରଣତଃ ବୃତ୍ତି କିମ୍ବା କ୍ୟାରିୟର ଅନୁସରଣ କରନ୍ତି ଯଥା କଳକାରଖାନାରେ କାମ କରି ସେ କଳକାରଖାନାର ନାମ ହେଉଛି କୋକାକୋଲା କିଙ୍ଗଫିଶର ମ୍ୟାକ୍ଡୋୱେଲ ବୀୟର କମ୍ପାନୀ ଆଇଟିସିରେ କାମ କରି ନିଜ ରୋଜଗାର ମେଣ୍ଟାଉଛନ୍ତି କିଛି ଲୋକ ଅଛନ୍ତି ଜମି ବାଡ଼ିରେ କାମ କରି ପରିବା ଚାଷ କରି ଯଥା ସେ ପରିବା ହେଉଛି କୋବି ବାଇଗଣ କଞ୍ଚା ଲଙ୍କା କଦଳୀ ଭେଣ୍ଡି ଇତ୍ୟାଦି ଲଗାଇ ପାଖ ବଜାରରେ ବିକ୍ରି କରି ଦୁଇ ପଇସା ଲାଭବାନ ହେଉଛନ୍ତି ଆମ ସ୍ତ୍ରୀ ଲୋକମାନେ ଅଛନ୍ତି ଗୋଷ୍ଠୀରେ କାମ କରି ବଡ଼ି ପାମ୍ପଡ଼ ଆଚାର ଇତ୍ୟାଦି ବିକ୍ରି କରି ଦୁଇ ପଇସା ଲାଭବାନ ହେଉଛନ୍ତି ପୁରୁଷ ଅନ୍ୟ କିଛି ଲୋକମାନେ ଅଛନ୍ତି ପୋଖରୀରେ ମାଛ ଚାଷ କରି ଦୁଇ ପଇସା ଲାଭବାନ ହେଉଛନ୍ତି ଆର କିଛି ଲୋକ ଅଛନ୍ତି କୁକୁଡ଼ା ଫାର୍ମ କରି କୁକୁଡା ଫାର୍ମ କରି ନିଜ ପେଟ ପାଟଣା ପୂରଣ କରୁଛନ୍ତି